କହୁଛ ନା ଆଉ ତ ରଜ ପାଖେଇ ଆସୁଛି ଆଉ ରଜ ଆଉ ରଜ ରେ କ'ଣ ବାରି ଘରେ କ'ଣ ପନିପରିବା ଲଗାଇଛୁ ନା ଲଗାଇନୁ ଆଉ ଜହ୍ନି ରଖିଛୁ ନା ଜହ୍ନି ଜହ୍ନି ଲଗାଇଛୁ ନା ଜହ୍ନି ଆଉ ହାଇବ୍ରିଡ଼ ଲଗାଇଛୁ ନା ଦେଶି ଆଉ ସେ ଆଉ ଉପର ସାଇଡ଼ ରେ ଯେଉଁ ଜମି ଟା ଥିଲା ତୋର ସେହିଠି ବାଇଗଣ ଲଗାଇ ଦେଲୁନି ଗୋଟେ ଏକର ଚାଷ କରିଦେଇଛୁ ତାହେଲେ ଚାଷ ହଳ ସରା ହୋଇଛି ଆଉ ବିକ୍ରି କରିବା କ'ଣ ତାକୁ ଯେତିକି ଯାହା ପନିପରିବା ବାହାରିବ ହେଲା ଏହି ଯେଉଁ ଆମର ଯେଉଁ ରଘୁଆ ବେପାରି ପରିବା ବେପାରି ସେ ତ କହୁଛି ସବୁ ନେଇଯିବ ଗାଡ଼ି ଲଗାଇ ସବୁ ନେଇଯିବ କିଛି ଚିନ୍ତା କରିବାର ନାହିଁ ଆଉ ସବୁ ଯେଉଁ ଚାଷ କରି ସେମିତି ହେଲେ ସେମିତି ହେଲେ ତମେ ଗୋଟେ ଦିନ ଯିବ ଆମ ଲୋକ ଦିନେ ଯିବ ବିକ୍ରି କରିବ ଆଉ ଆଉ ୟାକୁ ନେବା ଆଣିବା କରିବା ପାଇଁ କ'ଣ କରିବା ହଉ ତମେ ଅଟୋ ବୁଝିବ ସୁଲଭ ମୂଲ୍ୟରେ ଗୋଟେ ଅଟୋ ବୁଝିବ ହେଲା ଡାଲା ଅଟୋ ବୁଝିବ ସେହିଟାରେ ଆମେ ପନିପରିବା କୁ ନେଇଯିବା ଭୁବନ ର ନୂଆ ମାର୍କେଟ ଯେଉଁ ଏବେ ହୋଇଛି ଏକ ଅନେକ ଲୋକ ଆସୁଛନ୍ତି କିଣାବିକା ହେଉଛି

ଆଉ ସବୁ ହଉ ଠିକ୍ଅଛି ଆଉ ଯେଉଁ ଜମିର ଯେଉଁ ସାର ଦଉଛୁ ନା ଗୋବର ଖତ ଦେଇକି ଲଗଉଛୁ

ଆଉ ରୋଗ ପୋକ ଦାଉରୁ ରକ୍ଷା କରିବା ପାଇଁ କ'ଣ ସବୁ ବ୍ୟବହାର କରୁଛୁ ଓହୋ ହଉ ପାଣିର ବ୍ୟବସ୍ତା ତାହେଲେ ଅଛି ଆଉ ପାଣିର ବ୍ୟବସ୍ତା ଅଛି ଆଉ ହଉ ହଉ ତୁ ରଖ ମୁଁ ତମ ଘରକୁ ଗଲେ କଥା ହେବା ମୁଁ କାଲି ଯାଉଛି କାଲି ଯାଉଛି ହଉ